ତାରିଖ ଏକ ଜାନୁଆରୀ ଦୁଇହଜାର ତାରିଖ ଦୁଇ ଫେବୃଆରୀ ଦୁଇହଜାର ଏକ ତାରିଖ ତିନି ମାର୍ଚ୍ଚ ଦୁଇହଜାର ଦୁଇ ତାରିଖ ଚାରି ଏପ୍ରିଲ ଦୁଇହଜାର ତିନି ତାରିଖ ପାଞ୍ଚ ମେ ଦୁଇହଜାର ପାଞ୍ଚ